ହଁ ଆଜ୍ଞା ପେଟ୍ରୋଲ୍ ଦର ବୃଦ୍ଧି ପାଇଁ ଆମକୁ ତ ଅସୁବିଧା ହେଉଛି କାରଣ କି ଏକ ଲିଟର୍ ପେଟ୍ରୋଲ୍ ପିଛା ଦାମ୍ ଶହେ ଆଠ ଟଙ୍କା ଆମକୁ ପଡ଼ୁଛିି ଦେଖିଲା ବେଳକୁ ଗାଡ଼ିର ମାଇଲେଜ୍ ଷାଠିଏ କିଲୋମିଟର ପଚାଶ କିଲୋମିଟର ଷାଠିଏ ଦେଖଉଛି ତ ବହୁତ ବାଧୁଛି

ତମର ପେଟ୍ରୋଲ୍ ଦର ଯଦି ଷାଠିଏ ରୁ ସତୁରି ଟଙ୍କା ହେଇଥାନ୍ତା ଆମକୁ ଟିକେ ଭଲ ଲାଗିଥାନ୍ତା ଆଉ ଉପକୃତ ହେଇଥାନ୍ତୁ କେଉଁ ଯାକ ବୁଲି ପାରିଥାନ୍ତୁ ତା'ପରେ ଆଉ ଗୋଟେ କଥା ସେ ଇନ୍ଧନ କଥା ବ୍ୟବସ୍ଥା ହେଉଛି ପରିବେଶ ପାଇଁ କ୍ଷତିକାରକ ହେଉଛି ହେଉଛି ବୋଲି କ'ଣ ଏଇ କଳକାରଖାନା ଯୋଗୁଁ ବାୟୁ ଦୂଷିତ ହେଉଛି ଆମକୁ ନିଶ୍ୱାସ ପ୍ରଶାସ ନେବାକୁ କଷ୍ଟକର ହେଉଛି ଆଖି ଜଳୁଛି ଯିବା ଆସିବାକୁ ବହୁତ କଷ୍ଟକର ହେଉଛି

ଅତ୍ୟଧିକ ଇନ୍ଧନର ବ୍ୟବହାର ଯୋଗୁଁ ପରିବେଶ ବହୁତ ପ୍ରତିକାରରେ ଯାଉଛି ଏଇସବୁ ବ୍ୟବହାର କମ୍ ହେଲେ ବାୟୁ ପ୍ରଦୂଷଣ ଖରାପ ନ'ହେଲେ ଟିକେ ଭଲରେ ବଞ୍ଚିଥାନ୍ତୁ ଆମେ ଖାଲି ସିନା ବଲୁଛୁ ବଲୁଛୁ ଅଛି ଅଛି ବହୁତ କଷ୍ଟରେ ଅଛୁ ଏହିଭଳି ସମାଧାନ କଲେ ଆମେ ଚିର ଉପକୃତ ହେଇଥାନ୍ତୁ ଏହି କଥା ଆପଣଙ୍କ ପାଖରେ ନିବେଦନ ରହିଲା ନମସ୍କାର